ମୁଁ ପର୍ଯ୍ୟଟକଙ୍କ ସହିତ କଥାବାର୍ତ୍ତା କରିବାକୁ ବହୁତ ପସନ୍ଦ କରେ କାରଣ ପର୍ଯ୍ୟଟକମାନେ ବହୁତ ଦୂରଦୁରନ୍ତରୁ ଆସିଛନ୍ତି ଆଉ ସେମାନେ ବିଭିନ୍ନ ପ୍ରକାର ଭାଷାରେ କଥାବାର୍ତ୍ତା କରନ୍ତି ମୋର ତାଙ୍କ କଥାବାର୍ତ୍ତାକୁ ଶୁଣିବା ପାଇଁ ଏବଂ ଶିଖିବା ପାଇଁ ବହୁତ ଉତ୍ସାହ ଲାଗେ ତେଣୁ ମୁଁ ସାଧାରଣତଃ ହିନ୍ଦୀ ଇଂରାଜୀ ଏବଂ ତାମିଲ ପର୍ଯ୍ୟଟକମାନଙ୍କ ସହିତ କଥାବାର୍ତ୍ତା କରିଛି ଏହି କଥାବାର୍ତ୍ତା କରିବା ମାଧ୍ୟମରେ ମୁଁ ହିନ୍ଦୀ ଶିଖି ପାରିଛି ଏବଂ ଇଂଲିଶ ବି ଶିଖି ପାରିଛି ଏବଂ ତାମିଲ ମଧ୍ୟ ଶିଖି ପାରିଛି